ଆରୁ ପୁରା

ରନରୁନା ପିଟୁଛୁଁ ବୋଲି ତ ଆର କାଣା ନେଇଁ କହ ନାଁ ଟ୍ରଫିଫଫି ଗୋଟେ ମିଲୁଛେ ବୋଲି ତ କେତେ ଖୁସ୍ ଆମର ହେତକି ଖୁସିନେ କାଫି ନେ କାଁ ଯେ ମୋର ସାଙ୍ଗରେ ଦୁଇଟା ପିଲା ଭଲ ଭଲଟା ବି ଖେଲୁଛନ୍ କାଁ ଯେ ସେ ଲୋକ ଥିଲେ ଆମେ ଜିସୁନାଁ ବୋ କାଁ ଯେ କି ନେଇଁ